ଆମ ଅଞ୍ଚଳର ସ୍ୱାସ୍ଥ୍ୟସେବା ପେଶାଦାରମାନେ ସମ୍ମୁଖୀନ ହେଉଥିବା କିଛି ଆହ୍ଵାନମାନେ ପ୍ରାଇଭେଟ୍ ଡକ୍ଟ ଡକ୍ଟରମାନେ କିଛି ମାତ୍ରାରେ ଭଲରେ ଦେଖନ୍ତି ବା ଦେଖିପାରନ୍ତି ନାହିଁ ସେଠିକାରେ ବେଶି ଜଂ ଯନ୍ତ୍ରପାତି ମଧ୍ୟ ସେତେ ନଥାଏ ଯଦି ବା ଥାଏ ସେମାନେ ପଇସା ଶୋଷଣ କରନ୍ତି ବାହାର ଲୋକମାନେ ବଡ଼ ବଡୁଆ ଲୋକମାନେ ଆସିକି ସେମାନେ ଚିକିତ୍ସା ହୁଅନ୍ତି କିନ୍ତୁ କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ସେଠିକୁ ଚିକିତ୍ସା ହେବାକୁ ଗଲେ ବହୁତ ଅର୍ଥ ଦରକାର ତେଣୁ ସେମାନେ ତଥାବି ଯାଆନ୍ତି ଗଲାପରେ ବହୁତ ପଇସା ପତ୍ର ନିଅନ୍ତି ସେଠି କିନ୍ତୁ ସିଟି ସ୍କାନ୍ କରିବାପାଇଁ କିଛି ଯନ୍ତ୍ରପାତି ବି ନଥାଏ ତେଣୁକରି ସେ ବାହାରକୁ ଯାଆନ୍ତି କିଛି ମାତ୍ରାରେ ଲୋକମାନେ ମଧ୍ୟ ନଯାଇ ପାରିକି ମୃତ୍ୟୁବରଣ କରନ୍ତି ସେମାନେ ପ୍ରାଇଭେଟ୍ ଯାଇ ସେ ପାଖାପାଖି ମଧ୍ୟ ସ୍ ସରକାରୀ ମେଡ଼ିକାଲ ଥାଆନ୍ତି ଥାଏ ସେଠିକି ମଧ୍ୟ ଯାଆନ୍ତି ସେଠିକି ଯିବାଦ୍ୱାରା କିଛି ଉପକାର ପାଆନ୍ତି ଆଉ ନଚେତ୍ ମୃତ୍ୟୁବରଣ କରନ୍ତି ଆଉ